ହଁ ହ୍ୟାଲୋ ଗଛପତ୍ରରେ କେମିତି ବିଜନେସ୍ କରିବ ଆଉ ଗଛ ଫଛରେ କେମିତି ଇଏ ବଢ଼ିବ କେମିତି ଆଉ ବିଜନେସ୍ଟା ବଢ଼ିବ କେମିତି ଆଉ ଆମର ଏଠି ଛୋଟ ଛୋଟ କଣ୍ଢେଇ ଫଣ୍ଢେଇ କରିବା କରିବା ଆଉ କେମିତି ଉନ୍ନତି କରିବା ଆଉ ହଁ ଆଉ ଆଁ ଆଁ ହଁ ମିଶିକିରି ମିଶିକିରି ସାଙ୍ଗ ହେଇ କାମ କରିବା ହେଲା ଯେମିତି ଆମର ଆମର ଉନ୍ନତି ହବ ହେଇକିରି କାମ କରିବା ହଁ

ଆଉ କାମ ଉପରକୁ କେମିତି ବଢ଼େଇବା କାମ କରିବା ପାଇଁ କେମତି ଦେଖିଆଛି କାମ କରିଥିବା ମନ ପାଇବ କେମିତି କାମଟା ସେସବୁ କାମ କରିବା ହଁ ହଁ ହଁ ହଁ